ମୁଇଁ ଗାଡ଼ି କାଲିରୁ ମୁଇଁ ବୁକ୍ କରିଥିନି ଆଜି ଆସବାର୍ କାଜି ଆଜି ଆପଣ କେତେବେଲେକେ ଆସବେ ବାର ବଜେ ମୋର୍ ଟ୍ରେନ୍ ଅଛେ ଜଲ୍ଦୀକରି ଆସବେ ସାଢ଼େ ଏଗାର ବଜେ ଆସବେ ଦେଖ ନେଇଁ ଟାଇମ୍ ଲଗାବ କାମ୍ ଅଛେ ମୋର୍ ଟ୍ରେନ୍ନେ ଯିବାର ଅଛେ ଆରୁ ସେଥିକାଜି ମୁଇଁ କାଲିଠାନୁ ମୁଇଁ ତମକେ ବୁକ୍ କରିଛେଁ ଗାଡ଼ି ଆରୁ ଜଲ୍ଦୀକରି ଆସ କେତେବେଲେ ଆସବ ଠିକ୍ କରି ମତେ କହ ମୁଇଁ ଯିବାର୍ ଅଛେ ମୋର୍ କାମ୍ ଅଛେ ହର୍ବର୍ ଅଛେ ଗାଡ଼ି ଟିକେ ଜଲ୍ଦି କରି ଆସଲେ ମୋର ସୁବିଧା ହେବା